ଏକ ଜାନୁଆରୀ ଦୁଇ ହଜାର ଏକୋଇଶି ପାଞ୍ଚ ନଭେମ୍ବର ଦୁଇ ହଜାର ଉଣେଇଶି କୋଡ଼ିଏ ଡିସେମ୍ବର ଦୁଇ ହଜାର ବାଇଶି ପଚିଶି ଅଗଷ୍ଟ ଦୁଇହଜାର ତେଇଶି କୋଡ଼ିଏ ଫେବୃଆରୀ ଦୁଇ ହଜାର ଚବିଶି